ଆପଣଙ୍କର ଜଳଖିଆ ଦୋକାନ ତ ଆ ମୁଁ ବାଙ୍ଗଲୋରରୁ ଆସିଛି ଜଳଖିଆ ନେଇଥାନ୍ତୁ ତୁମର ଭଲ ଜଳଖିଆ କ'ଣ କ'ଣ ଅଛି କହିଲ ଆମେ ଆମେ ତ ଛଅ ଜଣ ଆସିଛୁ ଏ ଶୁଣ ଆମର ଆମେ ଛଅ ଜଣ ଆସିଛୁ ହୋଇ ହୋଇଯିବ ତ ଆପଣଙ୍କ ଦୋକାନ ସବୁ ସମସ୍ତେ ଭଲ କହିଲେ ବୋଲି ଆସିଛୁ

ଆଉ କିଛି ବାସି ଜିନିଷ ମିଶେଇବନି ତ ଆଉ ସବୁ ରେଟ୍ କେତେ ବରା କେତେ ରେଟ୍ ସିଙ୍ଗଡ଼ା କେତେ ରେଟ୍ ଚପ୍ କେତେ ରେଟ୍ ଆଉ ଭେଜିଟେବୁଲ୍ ଚପ୍ ଅଛି ତ ସେ ଭଲ ତେଲରେ ଛାଣ୍ଟୁଛୁ ନା ମିଶାମିଶି କ'ଣ ଏ ତୁମ ଦୋକାନ ପାଖେ ଦେଖେ ଦେଖେ ଷ୍ଟାଣ୍ଡରେ ଅଛି ତୁମ ଦୋକାନ ଭଲ ତ କହିଲେ ସେଥିପାଇଁ ପଚାରୁଛି ଫୋନ୍ କରିକି ଆମେ ଓହ୍ଲେଇନୁ ତ ଗାଡ଼ିରେ ଏନା ସମସ୍ତେ କହିଲେ ତୁମ ଦୋକାନଟା ଭଲ ଚାଲୁଛି ସେଇଥିପାଇଁ ତୁମ କତିକି ଫୋନ୍ କଲି ହ ଆମକୁ ଟିକେ ଆମକୁ ଟିକେ ଆମ ଦୂରିଆ ଲୋକ ଆମକୁ ଠକାଠକି କରିବନି ଆମକୁ ଟିକେ କମ୍ ରେଟ୍ରେ ଦେବ ଆଉ ଯୋଉ ଏ ଜଳଖିଆ ଛଡ଼ା ଆଉ କ'ଣ ବିକୁଛନ୍ତି ନା ଖାଲି ଜଳଖିଆ ସେସବୁ ଜିନିଷ ଭଲ ନା ଏ ସବୁ ସେଇ ତ ସମସ୍ତେ ଭଲ କହିଲେ ବୋଲି ଆସିଛୁ ଏଠିକି ଆଉ ହଉ ତାହାଲେ ଆଜ୍ଞା ଆପଣ ଗଲେ ଫୋନ୍ କରିବି